ହଁ ମୋତେ ପଶୁ ପାଳନ କରିବାକୁ ଭଲ ଲାଗେ ଆମ ପାଖ ହାଟ ବଜାରରୁ ସେମାନଙ୍କୁ ଛୋଟ ଛୋଟ ଥିଲା ବେଳେ କିଣି ଆଣି ଲାଳନ ପାଳନ କରି ସେମାନଙ୍କର ଖାଦ୍ୟ ଠିକ୍ ସମୟରେ ଦେଇ ଅର ତାଙ୍କ ଦେହ ଖରାପ ହେଲେ ପାଖ ପଶୁ ଡକ୍ଟରଙ୍କ ପରାମର୍ଶ ପରାମର୍ଶ ନେଇ ଔଷଧ ଇଞ୍ଜେକ୍ସନ ଇତ୍ୟାଦି ସେମାନଙ୍କୁ ଯତ୍ନରେ ରଖିଥାଏ ଆଉ ତାଙ୍କ ଦେହରେ ମଶା ଡାଉଁଶ ଇତ୍ୟାଦି ନ ବସିବା ପାଇଁ ମୁଁ ଧୂଆଁ କୁଟା ଇତ୍ୟାଦି ଦେଇଥାଏ ଅର ଗରମ ଲାଗିଲେ ସେମାନଙ୍କ ପାଖେ ପଙ୍ଖା ଲଗାଇଥାଏ ଇତ୍ୟାଦି ଇତ୍ୟାଦି କରିଥାଏ ସେମାନଙ୍କ ପାଇଁ ଆର ସେମାନଙ୍କୁ ସେମାନଙ୍କୁ ବଡ଼ ହେଲା ପରେ ସେମା ଗୋଟିଏ ଗାଈଙ୍କୁ ମୁଁ ବାର ହଜାରରେ ଗୋଟିଏ ବଳଦକୁ ଦଶ ହଜାର ଗୋଟିଏ ଛେଳିଙ୍କୁ ମୁଁ ପାଞ୍ଚ ହଜାରରେ ଗୋଟିଏ ମେଣ୍ଢାକୁ ମୁଁ ତିନି ହଜାରରେ ଗୋଟିଏ ଇଏ କୁକୁଡ଼ାକୁ ମୁଁ ଦୁଇ ହଜାରରେ ବିକ୍ରି କରିଥାଏ ଏହା ବିକ୍ରି କରି ମୋର ଆଜି ମୁଁ ମୋ ପରିମାଣ ପଇସା ହେଲାଣି ପାଞ୍ଚ ଲକ୍ଷରୁ ଛଅ ଲକ୍ଷ